କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରକାର ଏବଂ ରାଜନୈତିକ ପ୍ରଶାସନ ବିଭାଜନ ନିର୍ବାଚିତ ଅଧିକାରୀ ରାଜ୍ୟ ଏବଂ ଜାତୀୟ ସରକାର ସାଧାରଣ ପ୍ରଶାସନ ବିଭାଗ ଜନତା ପାର୍ଟି

ଇଲେକ୍ସନ ହେବା ପୂର୍ବରୁ ଏମଏଲଏ ହେଉ ଏମପି ହେଉ ବା ଯେକୌଣସି ରାଜନେତାମାନେ ଏମିତି ପ୍ରତ୍ୟେକ ଗାଁକୁ ବୁଲି ବୁଲି ଭୋଟ ପାଇଁ ଭିକ୍ଷା କରନ୍ତି ପ୍ରତ୍ୟେକ ଘରକୁ ଯାଆନ୍ତି କୁହନ୍ତି ନାହିଁ ମୋତେ ଭୋଟ ଦିଅ ମୁଁ ତମର ଘର କରିଦେବି ତମର ରାସ୍ତା ଘାଟ କରିଦେବି ତୁମ ଗାଁରେ ବିଜୁଳି ନାହିଁ ବିଜୁଳି ଲଗାଇ ଦେବି ତୁମ ଗାଁରେ ପାଣି ଅସୁବିଧା ହେଉଛି ପାଣିର ସୁବିଧା କରାଇ ଦେବି ଏମିତି ନା କାହାର ଭତ୍ତା ନାହିଁ ଭତ୍ତା କରାଇ ଦେବି ଏମିତି ବିଭିନ୍ନ କଥା କହିକରି ଆମଠୁ ସେମାନେ ଭୋଟ ମାଗି ଭୋଟ ନେଇଯାଆନ୍ତି ଯେତେବେଳେ ସେମାନେ ଭୋଟ ପାଇ ଏମପି ହେଉ ବା ଏମଏଲଏ ହେଉ ସେମାନେ ରାଜନୀତିକୁ ଓହ୍ଲାନ୍ତି ସେହି ସମୟରେ ସେମାନେ ଆମ ସହିତ ଭଲରେ କଥା ବି ହୁଅନ୍ତି ନାହିଁ ସେ ରାସ୍ତା ଘାଟ କରିଦେବା କଥା ତ ଦୂର କଥା ନା କାହା ଭତ୍ତା କରିଦେବା ତ ଦୂର କଥା ସେମାନେ ଭୋଟ ପାଇଗଲା ପରେ ଆମ ସହିତ ଭଲରେ କଥା ହୁଅନ୍ତି ନାହିଁ ଭୋଟ ନ ପାଇବା ପର୍ଯ୍ୟନ୍ତ ଆସିକରି ଆଜ୍ଞା ଆପଣ କରି କେତେ ଜୁହାର ମୁଣ୍ଡିଆ କରି କରି ଆମଠାରୁ ସେମାନେ ଭୋଟ ନିଅନ୍ତି ସେମାନେ ଯେତେବେଳେ ମନ୍ତ୍ରୀ ପଦକୁ ପଳାନ୍ତି ସେତେବେଳେ ନା ଗାଁ କଥା ବୁଝନ୍ତି ନା କାହାର ଘର କରିଦିଅନ୍ତି ନା କାହାକୁ ଗୋଟିଏ ଭତ୍ତା କରିଦିଅନ୍ତି ନା କେଉଁ ଜିଲ୍ଲାରେ ନା ଏତେ ସମସ୍ୟା ଜିଲ୍ଲାରେ ହଁ ଡ୍ରେନ ନାହିଁ ନା ରାସ୍ତା କେଉଁଠି ଭାଙ୍ଗିକି ପଡ଼ିଥିବ କେଉଁଠି ଗାଡ଼ି ଯିବା ପାଇଁ ଅସୁବିଧା ହେଉଥିବ କେଉଁଠି ସାହି ଗାଁକୁ ଗୁଟେ ରୋଗୀ ପାଇଁ ଗୁଟେ ଅମ୍ବୁଲାନ୍ସ ଯାଇପାରୁ ନଥିବ ଏମିତି ବହୁ ସମସ୍ୟାରେ ଆମେ ସମାଧାନ ସମସ୍ୟା ରେ ପଡ଼ିଥାଉ କିନ୍ତୁ ସେମାନେ ତାକୁ ଯେତେ ଅନୁରୋଧ କଲେ ବି ହଁ ହଁ ଆମେ ପ୍ରୋଜେକ୍ଟ ପାସ୍ କରିଛେ ପରା ସେଟା ପ୍ରୋଜେକ୍ଟ ଆସିଲେ କରିବା ନାହିଁ କି ହଁ ଏମିତି ହୋଇ ହୋଇ ସେ ପାଞ୍ଚ ବର୍ଷ ବିତିଯାଏ ଯାହା ଫଳରେ ଆମେ ବହୁତ ହଇରାଣ ହେବାକୁ ପଡ଼ୁଛି ଆମକୁ କିନ୍ତୁ ଭୋଟ ନ ପାଇବା ପୂର୍ବରୁ ବହୁତ ଆଶା ଦେଇ ଦେଇକରି ଏମତି କରିଦେବୁ ସେମିତି କରିଦେବୁ ଇଏ କରିଦେବୁ ଚାନ୍ଦି କରିଦେବୁ ସବୁଯାକ ଆଶା ଦେଇ ଦିଅନ୍ତି ଆଉ ସେମାନେ ତାଙ୍କ ଭରସାରେ ଆମେ ଅପେକ୍ଷାରେ ରହିଥାଉ ଯେ ହଁ ଆଜି ହେବ ତ କାଲି ହେବ ପହରଦିନ ହେବ କିନ୍ତୁ ସେ କାମର କିଛି ହୋଇନଥାଏ